ଓଡ଼ିଶାର କେତେକ ଗୁରୁତ୍ୱପୂର୍ଣ ସାଂସ୍କୃତିକ ପରମ୍ପରା ଏବଂ ରୀତିନୀତି ହେଉଛି ଦୋଳପୂର୍ଣିମା ରଜ ଦଶହରା କୁମାରପୁର୍ଣିମା ଏହିସବୁ ପର୍ବପର୍ବାଣି ଏହିସବୁ ପର୍ବପର୍ବାଣିରେ ଘରେ ଆମର ସମସ୍ତଙ୍କ ପାଇଁ ନୂଆ ପୋଷାକ ହୋଇଥାଏ ଘରେ ପିଠାପଣା ହୋଇଥାଏ ସମସ୍ତେ ମିଳିମିଶି କରି ପିଠାପଣା ଖାଇଥାନ୍ତି ଓ ଆନନ୍ଦ ଉଲ୍ଲାସରେ ଦିନ ବିତାଇଥାନ୍ତି ରଜରେ ଦୋଳି ହୁଏ ସବୁ ଗାଁରେ ଦୋଳି ହୁଏ ସମସ୍ତେ ଦୋଳି ଖେଳନ୍ତି ଆନନ୍ଦ ଆନନ୍ଦରେ ଦୋଳି ଖେଳନ୍ତି ଆଉ ଦଶହରାରେ ଆମେ ଦଶହରାରେ ମେଢ଼ ବୁଲିବାକୁ ଦେଖିଯାଉ ଆଉ ଦୋଳପୂର୍ଣିମାରେ ଆମର ଦୋଳଯାତ୍ରା ହୁଏ ଦୋଳ ଦୋଳବିମାନ ଗାଁରେ ବୁଲିଥାଏ ଏହିସବୁ ଏହିସବୁ ପର୍ବପର୍ବାଣିରେ ଆମେ ବହୁତ ଖୁସି ହୋଇଥାଉ